ଆଜିକାଲି ପିଲାମାନେ ବିଭିନ୍ନ ପ୍ରକାରର ଗେମ୍ ଖେଳିଥାନ୍ତି ଘର ବାହାରେ ଏବଂ ଘରେ ଭିତରେ ମଧ୍ୟ ଗେମ୍ ଖେଳିଥାନ୍ତି ଘର ବାହାରର ଗେମ୍ ହେଉଛି କ୍ରିକେଟ୍ ଫୁଟବଲ୍ କବାଡ଼ି ଭଲିବଲ୍ ବାସ୍କେଟବଲ୍ ହକି ବ୍ୟାଡ଼ମିଣ୍ଟନ ଖୋଖୋ ଇତ୍ୟାଦି ଗେମ୍ ଖେଳିଥାନ୍ତି ଏବଂ ଘର ଭିତରେ ଲୁଡୁ ତାସ୍ ଚେସ୍ କ୍ୟାରେମ୍ ଇତ୍ୟାଦି ଗେମ୍ ଖେଳିଥାନ୍ତି ଏହାଦ୍ୱାରା ପିଲାମାନେ ମଧ୍ୟ ଅନଲାଇନ୍ ଗେମ୍ ଖେଳିଥାନ୍ତି ଅନଲାଇନ୍ ଗେମ୍ ଲୁଡୁ ଚେସ୍ କେରେମ୍ ଆଉ କ୍ୟାଣ୍ଡି କ୍ରଶ୍ ପବ୍ଜି ଫ୍ରି ଫାୟାର୍ ଇତ୍ୟାଦି ମଧ୍ୟ ଗେମ୍ ଖେଳିଥାନ୍ତି